ଆଉ ମୁଁ ପ୍ରଥମେ ଭାତ କଲି ତାପରେ ଭାତ ଯେମିତି ହେଇ ହେଇ ଆସିଲା ମୁଁ ତାକୁ ଗାଳିବାକୁ ଯେତେବେଳେ ଗଲି ସେତେବେଳେ ଭାତହାଣ୍ଡିକି ଟେକିକି ଆଣିଲା ବେଳକୁ ମୋ ଗୋଡ଼ରେ ଭାତହାଣ୍ଡିଟା ପଡ଼ିଗଲା ଆଉ ପେଜ ଢାଳିଗଲା ମୋ ଗୋଡ଼ ଫୋଟକା ବି ହେଇଗଲା ଆଉ ମୋତେ ବହୁତ କଷ୍ଟ ବି ହେଲା

ଏମିତି କିଛି ଦିନ ପରେ ମୋ ଗୋଡ଼ ଭଲ ହେଇଗଲା ଆଉ ମୁଁ ଘରକୁ ଫେରିକି ଆସିଲି ଆଉ